ମୁଁ ଆମ ମାତୃଭାଷା ଓଡ଼ିଆଠାରୁ ଭିନ୍ନ ଇଂରାଜୀ ଭାଷାରେ ପୁସ୍ତକ ପଢ଼ିଅଛି ଯେଉଁଥିରେକି ଲେଖା ହୋଇଥିବା ଶବ୍ଦ ଗୁଡ଼ିକୁ ମୁଁ ଡିକ୍ସନାରୀରେ ଖୋଜି ବୁଝିଥାଏ ତାହାର ଅନୁଭବ ବହୁତ କାଠିକର ପାଠ ଭଳି ଥିଲା ମୁଁ ଗୋଟିଏ ଧାଡ଼ି ପଢ଼ିବା ପାଇଁ ବାରମ୍ବାର ତାହାର ଅର୍ଥ ଖୋଜିବାକୁ ପଡ଼ୁଥିଲା କିନ୍ତୁ ମୋତେ ଆମ ମାତୃଭାଷା ଓଡ଼ିଆର ବହି ଗୁଡ଼ାକ ପଢ଼ିବା ପାଇଁ ଭଲ ଲାଗେ ମୁଁ ବହୁତ ଗୁଡ଼ାଏ ଓଡ଼ିଆ ପୁସ୍ତକ ପଢ଼ିଛି ଯେମିତିକି ଗୋଟିଏ ପୁସ୍ତକ ବେଦ ସାହିତ୍ୟ ମୋତେ ବହୁତ ଭଲ ଲାଗେ ସେହି ପୁସ୍ତକଟିକୁ ସବୁ ଓଡ଼ିଆ ପଢ଼ିବା ଦରକାର ତାହା ଏକ ଭଲ ଓଡ଼ିଆ ପୁସ୍ତକ ଯାହାକୁ ସମସ୍ତେ ଦୁନିଆରେ ବସ ବାସ କରୁଥିବା ସବୁ ଲୋକ ପଢ଼ିବା ଉଚିତ